ଚିତ୍ରାଙ୍କନରେ ମୋର ସ୍କୁଲ ବେଳୁ ଭଲ ଚିତ୍ରାଙ୍କନ ହୁଏ ଆଉ ସେଥିରେ ମୁଁ ଚିତ୍ରାଙ୍କନ କମ୍ପିଟିସନ୍ରେ ମୁଁ ଭାଗ ନିଏ ଆଉ ସେଥିରେ ମୋର ବହୁତ ଭଲ ହୁଏ ଆଉ ଧୀରେ ଧୀରେ ମୋର ଚିତ୍ରାଙ୍କନ କରିବାର ଆଶା ହେଲା ତା'ପରେ ମୁଁ ଧୀରେ ମୁଁ ପାଠ ପଢ଼ୁଥାଏ ଏବଂ ସେଥିରେବି ଚିତ୍ରାଙ୍କନ କରୁଥାଏ ଆଉ ପାଠପଢ଼ିଲା ସରିଲା ପରେ ବି ମୁଁ ଗୋଟିଏ ଆମ ଜଟଣୀ ମାର୍କେଟରେ ଗୋଟିଏ ଅଛି ଚିତ୍ରାଙ୍କନ ସ୍କୁଲ ଅଛି ସେଥିରେ ମୁଁ ଆଡ଼ମିଶନ କଲି ଆଉ ସେଥିରେ ଚିତ୍ରାଙ୍କନ ବି ଶିଖିଲି ଆଉ ଶିଖିଲା ପରେ ବି ଶିଖୁଥିଲା ମଧ୍ୟରେ ବି ମୁଁ ସବୁ ଆଡ଼େ ଯାଏ ଚିତ୍ରାଙ୍କନ ଯେଉଁଠି ହୁଏ ମୋତେ ଡାକନ୍ତି ଆଉ ମୁଁ ସେଠାରେ ଯାଏ ଚିତ୍ରାଙ୍କନ କରେ ଏବଂ ବତ୍ରଘର ବାହାଘରରେ ସମସ୍ତଙ୍କ ଘରକୁ ମୁଁ ଯାଏ ମୁଁ ଚିତ୍ରାଙ୍କନ କରେ ଆଉ ସେଥିରୁ କିଛି ମିଳିଲେ ମୁଁ ସେଥିରୁ ପଇସା ମିଳିଲେ ମୁଁ ସେଥିରୁ ଉପକୃତ